ମାଛ ହେଉଛିି ଏକ ଆମିଷ ଖାଦ୍ୟ ମୁଁ ତ ସାଧାରଣତଃ ଆମିଷ ଖାଇବାକୁ ପସନ୍ଦ କରେ ନାହିଁ କିନ୍ତୁ ମାଛ କଥା କହିବାକୁ ଗଲେ ମୁଁ ଚୂନା ମାଛ ଖାଇବାକୁ ପସନ୍ଦ କରିଥାଏ ସାଧାରଣତଃ ଆମେ ବିଭିନ୍ନ ପର୍ବପର୍ବାଣି ବିଭିନ୍ନ ଯାନିଯାତ୍ରାରେ ମାଛକୁ ଖାଇଥାଉ ଯେପରିକି ରଜ ହୋଲି ଏବଂ ଦୀପାବଳି ବିଭିନ୍ନ ପର୍ବପର୍ବାଣିରେ ମାଛର ଚାହିଦା ବଜାରରେ ଅଧିକ ରହିଥାଏ ମାଛ କଥା କହିବାକୁ ଗଲେ ରୋହି ଇଲିଶି ଭାକୁର ପାମ୍ପଲେଟ୍ ମାଛ ଆଦି ବଜାରରେ ବହୁ ପରିମାଣର ବିକ୍ରି ହୋଇଥାଏ ଏବଂ ବହୁ ଦରରେ ମଧ୍ୟ ବିକ୍ରି ହୋଇଥାଏ ମାଛର ଚାହିଦା ଦିନକୁ ଦିନ ବଢ଼ି ବଢ଼ି ଚାଲିଛିି କିନ୍ତୁ ଅଧିକ ମାଛ ଖାଇବା ବିି ସ୍ୱାସ୍ଥ୍ୟ ପ ଖେ ଭଲ ହୋଇନଥାଏ ତଥାପି ଲୋକମାନେ ଅନେକ ପ୍ରକାରର ମାଛ ଖାଇବାକୁ ପସନ୍ଦ କରିଥାନ୍ତି ସାଧାରଣତଃ ଅଧିକ ଲୋକ ରୋହି ମାଛ ଖାଇବାରେ ଏବଂ ଇଲିଶି ମାଛ ଖାଇବାରେ ଅଧିକ ପସନ୍ଦ କରିଥାନ୍ତି